ସରକାର ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ଗୁଡ଼ିଏ ଯୋଜନା କରିଛନ୍ତି ଯେମିତି କି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ମାଗଣା ଖାଦ୍ୟ ମାଗଣା ମେଡ଼ିକାଲ ଆଉ ସରକାରୀ ମେଡ଼ିକାଲକୁ ଗଲେ ଆମେ ମାଗଣାରେ ଚିକତ୍ସିତ ହେଉ ସେଠାରେ ଆମକୁ ପଇସା ଦେବାକୁ ପଡ଼ିନଥାଏ ଶହେ ଆଠ ଆମ୍ବୁଲାନ୍ସ ଅଛି ସେଥିରେ ମଧ୍ୟ ଯାଇଥାଉ ଜନନୀ ସୁରକ୍ଷା ଗାଡ଼ିରେ ଯେଉଁ ଗର୍ଭବତୀ ମାନେ ମେଡ଼ିକାଲକୁ ଯାଆନ୍ତି ନିରାପଦରେ ପ୍ରସବ ହୋଇ ଘରକୁ ଆସନ୍ତି ତାଙ୍କୁ ପଇସାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼େନି ଜଣେ ଗରିବ ଲୋକ ତା ପାଖରେ ପଇସା ନ ଥିଲେ ମଧ୍ୟ ସେ ଯାଇ ମେଡ଼ିକାଲରେ ନିରାପଦରେ ଚିକିତ୍ସିତ ହୋଇ ଘରକୁ ଫେରିଥାଏ ଖାଇବା ପିଇବା ରହିବା ମେଡ଼ିକାଲରେ ସବୁ ମାଗଣାରେ ମଧ୍ୟ ଦିଆଯାଇଥାଏ ତେଣୁ ଆମେ ସରକାରୀ ମେଡ଼ିକାଲକୁ ପସନ୍ଦ କରିଥାଉ